ହ୍ୟାଲୋ ବାପା ନମସ୍କାର ଆପଣ କ'ଣ କରୁଛନ୍ତି ଏଇନା ଖାଇସାରିଲେଣି ଆପଣଙ୍କ ଦେହ ପା' ଭଲ ଅଛି ଆଉ ମା' କ'ଣ କରୁଥିଲା ହଉ ବାପା ଆର ବର୍ଷ ମୋର ରଜକୁ ଡ୍ରେସ୍ ହୋଇନଥିଲା କିନ୍ତୁ ଏହି ବର୍ଷ ଆପଣ ରଜକୁ ମୋ ପାଇଁ ଡ୍ରେସ୍ ନିଶ୍ଚୟ ଆଣିବେ ନାଇଁ ନାଇଁ ଆର ବର୍ଷ ରଜକୁ ହେଇନି ମାନେ ଏହି ବର୍ଷ ରଜକୁ ମୁଁ ନିଶ୍ଚୟ ଡ୍ରେସ୍ କିଣିବି ମୋର ସବୁ ସାଙ୍ଗମାନେ ଡ୍ରେସ୍ ପିନ୍ଧୁଛନ୍ତି ମୋତେ କହୁଛନ୍ତି ତୁ କ'ଣ ପୁରୁଣା ଡ୍ରେସ୍ ପିନ୍ଧିବୁ ମୁଁ କିଛି ଜାଣିନି ଏହି ବର୍ଷ ରଜକୁ ମୋତେ ନୂଆ ଡ୍ରେସ୍ ଦରକାର ନାଇଁ ନାଇଁ ମୁଁ ନାଇଁ ନାଇଁ ଆର ବର୍ଷ ରଜକୁ ହେଇନି ମାନେ ମୁଁ ଏହି ବର୍ଷ ମୁଁ ନିଶ୍ଚୟ କରିବି ମୁଁ ଅନ୍ଲାଇନିରେ ଯେଉଁ ଡ୍ରେସ୍ଟା ଅର୍ଡ଼ର କରିଥିଲି ସେଇଟା ମୁଁ ପିନ୍ଧିସାରିଛି ମୋତେ ଆଉ ହଳେ ନୂଆ ଡ୍ରେସ୍ ଦରକାର ନା ନା ନା ଆର ବର୍ଷ ରଜକୁ ହେଇନି ମାନେ ମୁଁ ଏଇ ବର୍ଷ ନିଶ୍ଚୟ କରିବି କାରଣ ମୋର ସବୁ ସାଙ୍ଗ ମାନେ ନୂଆ ଡ୍ରେସ୍ ପିନ୍ଧିକି ସବୁଆଡ଼େ ବୁଲିବା ପାଇଁ ଯିବେ ମୁଁ କ'ଣ ନୂଆ ଡ୍ରେସ୍ ନକରିକି ପୁରୁଣା ଡ୍ରେସ୍ ପିନ୍ଧିକି ଚାରିଆଡ଼େ ବୁଲିବା ପାଇଁ ଯିବି ନହେଲେ ମୁଁ ରଜ ପାଳନ କରିବିନି ହଉ ହଉ ବାପା ତା'ହେଲେ ମୋର ପାଠ ପଢ଼ା ସମୟ ହୋଇଗଲାଣି ମୁଁ ତା'ହେଲେ ରଖୁଛି ନମସ୍କାର